ମୁଁ ଗତ ମାସ ରାୟଗଡ଼ା ଯାଇକି ଗୋଟେ ଜ୍ୟାକେଟ୍ କିଣିଥିଲି ଫାଇଭ୍ ହଣ୍ଡ୍ରେଡ଼ ପଡ଼ିଥିଲା ସେ ଜ୍ୟାକେଟ୍ ବ୍ୟବହାର କରିଲି ଏତେ ଭଲ ଅଛି ବ୍ୟବହାର କଲାପରେ ଜାଣିଲି ଯେ କିଛି କଲର ବି ଯାଉନି ତାର ଷ୍ଟିଚିଂ ବି ଭଲ ରହିଛି ବହୁତ ଖୁସି ମୁଁ ପାଞ୍ଚ ଶହ ଟଙ୍କା ଦେଇ ଗୋଟେ ଜ୍ୟାକେଟ୍ କିଣିଥିଲି ମୋତେ ବହୁତ ଆନନ୍ଦ ଅନୁଭବ ହେଉଛି କାରଣ ଏବେ ଯାଏଁ ଖରାପ ହେଇନି ଯେମିତି କିଣିକି ଆଣିଥିଲି ସେମ୍ ସେମିତି ହିଁ ସେ ତା'ର କ୍ୱାଲିଟି ମଧ୍ୟ ଅଛି ତାର କଣ୍ଡିସନ୍ ମଧ୍ୟ ସେମ୍ ଅଛି ଡାର୍କ ହେଇନି କଲର ବି ଯାଇନି ବେଶୀ ଭଲ ଅଛି ତେଣୁକରି ମୁଁ ବହୁତ ଖୁସି ସେଇ ଜ୍ୟାକେଟ୍ ପାଇଁ ତେଣୁକରି ବହୁତ ଆନନ୍ଦିତ ଥିଲି ସେ ଜ୍ୟାକେଟ୍କୁ ଏବେବି ଦେଖିଲେ ମୋ ବହୁତ ଖୁସିରେ ରହୁଛି ସେ ଜ୍ୟାକେଟ୍କୁ କିଛି କଲର ଫେଡ଼୍ ହେଇନିନା ମୋର ବହୁତ ପସନ୍ଦ ସେ ଜ୍ୟାକେଟ୍ ମୋର ଫେବରାଇଟ୍ ମଧ୍ୟ ନାହିଁ ନାହିଁ ମୋର ସେ ଜ୍ୟାକେଟ୍ ବହୁତ ଭଲ ଥିଲା ମୁଁ ଆଜି ଯାଏଁ ସେ ଜ୍ୟାକେଟ୍ ମୁଁ ପିନ୍ଧୁଛି ଯେଉଁ ଫଙ୍କସନ୍ ଗଲେ ବି ମୋର ଫେବରାଇଟ୍ ସେ ଜ୍ୟାକେଟ୍ ପିନ୍ଧିକି ମୁଁ ଯାଉଛି